ବୌଦ୍ଧ ଜିଲ୍ଲାର ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଉଛି କୃଷି ପଶୁପାଳନ ମତ୍ସ୍ୟ ଚାଷ

ବାନ୍ଧଶାଢ଼ୀ ବୁଣା ଏସବୁ ବୌଦ୍ଧ ଜିଲ୍ଲାରେ ପ୍ରଚୁର ପରିମାଣରେ ହେଉଛି ଯାହାଦ୍ୱାରା ଲୋକମାନେ ବହୁତ କିଛି ସୁବିଧା ମଧ୍ୟ ପାଇ ପାରୁଛନ୍ତି ହଁ କୃଷି କରିବା ଦ୍ୱାରା ଅର୍ଥନୈତିକ ସ୍ଥିତି ବହୁତ ହିଁ ସୁଦୃଢ଼ ରହୁଛି ବିଭିନ୍ନ ବିଭିନ୍ନ ଯୋଜନା ମାଧ୍ୟମରେ ସରକାରଙ୍କଠୁ ବହୁତ ଗୁଡ଼ିଏ ସୁବିଧା ମଧ୍ୟ ଏହି ବୌଦ୍ଧ ଜିଲ୍ଲାର ଲୋକମାନେ ପାଇ ପାରୁଛନ୍ତି ଯାହାକି ତାଙ୍କୁ ଆଗାମୀ ଦିନ ଗୁଡ଼ିକର ଅର୍ଥନୀତିର ଅଭାବ ଦୂର କରିବା ପାଇଁ ସୁବିଧା ସୁଯୋଗ ଯୋଗେଇ ପାରୁଛି